ପର୍ଯ୍ୟଟନ ଏପରି ଏକ ବ୍ୟବସାୟ ଯେଉଁ ବ୍ୟବସାୟରେ ଆମ ଅଞ୍ଚଳର ସ୍ଥାନୀୟ ବିକାଶ ବହୁ ପରିମାଣରେ ଘଟିଛି ଯେମିତିକି ଆମ ଅଞ୍ଚଳରେ ବାବା ଅଖଣ୍ଡଳମଣି ହେଇଗଲେ ଆମର ବିଭିନ୍ନ ପ୍ରକାର ଏଇଠି ପୌରାଣିକ ଧାର୍ମିକ ସାଂସ୍କୃତିକ ପରମ୍ପରା ବା ସେଇ ଆଧାରିତ ବିଭିନ୍ନ ପ୍ରକାରର ମନ୍ଦିର କିଛି ଆମର ଗଡ଼ ହେଇଗଲା କିଛି ଉଦ୍ୟାନ ହେଇଗଲା କିଛି ପାହାଡ଼ ପର୍ବତ ଆମର ପ୍ରାକୃତିକ ସମ୍ପଦ ହେଇଗଲା ଇଏ ସବୁ ଜିନିଷ ଆମର ଏହି ଅଞ୍ଚଳରେ ପ୍ରଚୁର ପରିମାଣରେ ଅଛି ଅଛି ଯାହାଦ୍ୱାରା କି ବିଭିନ୍ନ ଲୋକମାନେ ଆମ ଅଞ୍ଚଳକୁ ଏ ସବୁ ଜିନିଷ ଦେଖିବା ପାଇଁ ଆସନ୍ତି ଯାହାଦ୍ୱାରା କି ସେମାନେ ରହିବେ ସେମାନେ ଖାଇବେ ସେମାନେ ବୁଲିବେ ଦେଖନ୍ତୁ ସେମାନେ ରହିବା ପାଇଁ ଯାହା ହେଲେ ବି ଗୋଟେ ହୋଟେଲର ଆବଶ୍ୟକ ଅଛି ନା ନାହିଁ ସେଇ ହୋଟେଲରେ ଯେଉଁ ଏଇଠି ରହିବେ ସେ ହୋଟେଲକୁ ସେମାନେ ପଇସା ଦେବେ ଯାହାଦ୍ୱାରା କି ସେ ପଇସାଟା କେଉଁଠିକି ଆସିଲା ଆମର ହିଁ ଅଞ୍ଚଳକୁ ସିଏ ଯେଉଁ ପରିବହନ କରିବେ ଏପଟ ଗଲେ ସେପଟୁ ଗଲେ ଯାହାହେଲେ ଅଟୋ କିମ୍ବା କାର କିମ୍ବା ଯେଉଁଥିରେ ବି ସେମାନେ ଯିବେ ସେମାନେ ସେଠିକି ବି ପଇସା ଦେବେ ସେଇ ପଇସାଟା କାହା ହାଠିକି ଆସିଲା ଆମ ଅଞ୍ଚଳକୁ ଆସିଲା ସେମାନେ ଦେଖନ୍ତୁ ଯାହା ହେଲେ କିଛି ଖାଇବେ ବୁଲାବୁଲି କରିବେ ଖାଇବେ ପିଇବେ ବୁଲିବେ ସେ ଯେଉଁ ଦୋକାନୀ ମାନେ ଖାଇବା ଯେଉଁ ଦୋକାନୀ ସବୁ ଅଛି ସେମାନଙ୍କୁ ସବୁ ପଇସା ଗଲା ଯାହାଦ୍ୱାରା କି ସେ ପଇସା କାହା ପାଖକୁ ଆସିଲା ଆମ ହିଁ ଅଞ୍ଚଳକୁ ଆସିଲା ତାପରେ ଆମ ଅଞ୍ଚଳରେ ବୁଲିବେ ଆମ ଅଞ୍ଚଳକୁ ସେମାନେ ଦେଖିବେ ଦେଖିବେ କେମିତି କ'ଣ ଏ ଜିନିଷ ସବୁ କେମତି ଦେଖିବେ ଦେଖିଲା ପରେ ତାପରେ ଆମ ଅଞ୍ଚଳ ବିଷୟରେ ଅନ୍ୟ ଲୋକମାନଙ୍କୁ ମଧ୍ୟ କହିବେ ସେଥିପାଇଁ ଆମ ଅଞ୍ଚଳଟା ବି ସେଥିପାଇଁ ଆମ ଅଞ୍ଚଳଟା ବି ବହୁତ ଭଲ ବା ଉନ୍ନତି ଦିଗକୁ ଯିବ ମାନେ ଧରନ୍ତୁ ଆମେ ଗୋଟେ ଜାଗାକୁ ଯାଇଛେ ଦେଖିବା ବା ବୁଲିବା ପାଇଁ ଆମେ ତା ସେଇ ବିଷୟରେ ଅନ୍ୟ ଲୋକମାନଙ୍କୁ କହିଲେ ଯାହାଦ୍ଵାରା କି ଅନ୍ୟ ଲୋକମାନେ ମଧ୍ୟ ଆମ ଅଞ୍ଚଳକୁ ଆସିବେ ବୁଲିବା ପାଇଁ ତାହା ଦ୍ଵାରା କି ଆମର ଯେଉଁ ସ୍ଥାନୀୟ ବା ଅଞ୍ଚଳ ଅଛି ଧୀରେ ଧୀରେ ଉନ୍ନତି କରି କରି ଚାଲିବ ଏହା ଏକ ବହୁତ ଭଲ ବ୍ୟବସାୟ ଏବଂ ଏହା ମାଧ୍ୟମରେ ପର୍ଯ୍ୟଟନ ବି ଖୁସି ହୁଅନ୍ତି ଆମ ସ୍ଥାନୀୟ ଲୋକମାନେ ବି ଆମେ ଖୁସି ହେଇଥାଉ